ଚାଷରେ ଆଗରୁ ନିଜ ହାତରେ ତ ଧାନ ଚାଷ କଲା ମାତ୍ରେ ନିଜ ହାତରେ କାଟୁଥିଲେ ଦା ଲଗାଇକି କାଟୁଥିଲେ ଏବେ ଆଉ ଦା ଲଗାଇକି କାଟିବାକୁ ପଡ଼ୁନି କାହିଁକିନା ରୁଆ ପୋତା କରିବାକୁ ପଡ଼ୁନି ସବୁ ମାନେ ରୁଆ ପୋତା ରୁଆ ପୋତା ମେସିନ୍ ଆସିଗଲାଣି ଧାନ କାଟିବା ପାଇଁ ମେସିନ୍ ଆସିଗଲାଣି ଧାନ ଉଡ଼ାଇବା ପାଇଁ ଆସିଲାଣି ଏମିତିକି ଘର ଘରକା ପଶି ମାନେ ପହଞ୍ଚି ଯାଉଛି ଚାଉଳ ମାରିବା ପାଇଁ ମେସିନ୍ ଏବେ ଆଉ କୌଣସି ଜିନିଷ ନିଜେ କରିବାକୁ ପଡ଼ୁନି ତ ସେଥିପାଇଁ ଧାନ ବି ହାତରେ କାଟିବାକୁ ପଡ଼ୁନି ଟ୍ରାକ୍ଟର ବୋହି ଆଣୁଛନ୍ତି ତ ଧାନ କଟା ପାଇଁ ମେସିନ୍ ପଳାଇ ଆସୁଛି ତ ସେଇଟାରେ କାଟିଦଉଛନ୍ତି ତା ଆଗରୁ ଯେତେ ସମୟ ଲାଗୁଥିଲା ସେତେ ବି ସମୟ ଲାଗୁନି ସେ ଧାନ ଶୀଘ୍ର କାମ ସରିଯାଉଛି କାମ ସରିଯାଇକି ଧାନ କଟାକଟି ହେଇଯାଉଛି ତ ସେଥିପାଇଁ କୃଷି ମାନେ ବହୁତ ଖୁସିରେ ବି ରହିଛନ୍ତି ଆଗ ଅପେକ୍ଷା ଏବେ ଯେହେତୁ ଆଗରୁ ପରିଶ୍ରମ ଅଧିକ ପଡ଼ୁଥଲା ନା ହାତ କାଟିଲାବେଳକୁ ତ ଏବେ ଗାଡ଼ିରେ ସବୁ କାମ ହେଇଯାଉଛି ଆଉ ବିଭିନ୍ନ ଦୁନିଆ ଆଗକୁ ଆଗକୁ ଯାଉଛି ସେତେ ନୂଆ ନୂଆ ପ୍ରଡ଼କ୍ଟ ବାହାରୁଛି ଗାଡ଼ି ଯେହେତୁ କୃଷିମାନଙ୍କୁ ସୁବିଧା ହେଉଛି ସେଥିପାଇଁ ସେମାନେ ସମସ୍ତେ ଆଗ୍ରହ ହେଇକି ଆଗକୁ କେମିତି ଭଲ ଭଲ ଜିନିଷ ବାହାରିବ କୃଷିମାନଙ୍କ ପାଇଁ ସେଥିପାଇଁ ସବୁ ଭଲରେ ରହିଛନ୍ତି ଆଉ